ଆମ ଅଞ୍ଚଳରେ ଘଟୁଥିବା ବହୁତ ଗୁଡ଼ିଏ ଅପରାଧ ଅଛି ଯେମିତିକି ଚୋରି ଲୋକ ମର୍ଡ଼ର୍ କରୁଛନ୍ତି କିଛି ନଥାଇକି କାରଣ କିଛି କାରଣ ନଥିବ ପିଲାମାନେ ମାଆ ବାପାଙ୍କ ଠାରୁ ପଇସା ମାଗି ଆଣୁଛନ୍ତି ବଶିକିରି ମଦ ପିଉଛନ୍ତି ତା'ପରେ ପଇସା ସରିଗଲା ପରେ କାହାକୁ ଛୋଟ ଛୁଆ ହଉ ବଡ଼ ଲୋକ ହଉ କାହାଠୁ ଚୋରି କରିବେ ସେ ପଇସା ନଦେଲେ ତାକୁ ମାରି ଦଉଛନ୍ତି ତା'ପରେ ଖାଲି ବସିଥିବା ଯୋଗୁଁ ସେମାନେ ଅନ୍ୟ ଝିଅ ବୋହୂଙ୍କ ଉପରେ କିଏ ଚାଲିଗଲା କ'ଣ ହେଲା ତାଙ୍କ ଉପରେ ଖରାପ ନଜର ପଡ଼ୁଛି ସେମାନେ ଯଦି ଦୁଇ ଅକ୍ଷର ପାଠ ପଢ଼ିଥାନ୍ତେ ତା'ହେଲେ ସେମାନେ ଯେକୌଣସି ଜାଗାରେ କିଛି ନା କିଛି କାମ କରିବୁ ଛୋଟ କାମ ହଉ ବଡ଼ କାମ ହଉ କୁହନ୍ତେ ଆଉ ସେଇ ଶିକ୍ଷାରେ ହିଁ ସେମାନଙ୍କୁ ଟିକେ ମିଳନ୍ତା ଯେ ନାଇଁ ଏଇସବୁ କାମ ଖରାପ କାମ ଆମେ ଟିକେ କିଛି ପାଠ ପଢ଼ିଛୁ ଆମ ବାପା ମାଆ ଆମକୁ ଏତେ କଷ୍ଟ କରି ପାଠ ପଢ଼ାଇଛନ୍ତି ତ ଆମେ ପାଠ ପଢ଼ିଛୁ ଆମେ ଭଲ କାମ କରିବୁ ତ ଏସବୁ ପ୍ରତି ସେମାନଙ୍କର ମନ ଯାଆନ୍ତା ହିଁ ନାହିଁ ତା'ପରେ ଆଉ ଗୋଟେ ରହିଲା ଦାରିଦ୍ର୍ୟ ଦାରିଦ୍ର୍ୟ ଯୋଗୁଁ ଆମର ପେ ପେଟରେ ଭୋକ ହେଲେ ନିଶ୍ଚୟ ଯିଏ କେହି ବି ନିଜ ପରିବାର ପାଇଁ ଚୋରି କରିବାକୁ ଯିବ ସେଥିପାଇଁ ଗଭର୍ଣ୍ଣମେଣ୍ଟ୍ ବି ଆମକୁ କିଛି ସୁବିଧା ଦବା କଥା ଦଉଛି କିନ୍ତୁ ଆଉ ଟିକେ ସୁବିଧା ଦେଲେ ଭଲ ହୁଅନ୍ତା ଯ ସେଥିପାଇଁ ଯେଉଁ ଯେଉଁ ଖାଇବା ପିନ୍ଧିବା ନିଜ ଛୁଆଙ୍କୁ ପାଠ ପଢ଼ି ନପାରୁଥିବେ ତ ସେମାନେ ମାନସିକ ଦୃଷ୍ଟିକୋଣରୁ ବହୁତ ଦୁର୍ବଳ ହେଇପଡ଼ୁଛନ୍ତି ଦୁର୍ବଳ ହେଇ ପଡ଼ିବା ଫଳରେ ସେମାନେ କିଛି ନା କିଛି ଭୁଲ କାମ କରି ବସୁଛନ୍ତି ସେଇଗୁଡ଼ାକ ଯଦି ସରକାର ବି କିଛି ଟିକେ ଦେଖନ୍ତେ ତ ହୁଏ ତ ଆମର ଟିକେ ଏଇ ସବୁ କାମ କମ୍ ହୁଅନ୍ତା କିମ୍ବା ବିଲ୍କୁଲ୍ ହୁଅନ୍ତା ହିଁ ନାହିଁ